ମୋର ମନେ ଥିବା ପାଞ୍ଚଟି ତାରିଖ ହେଲା ସାତ ତିନି ଉଣେଇଶହ ନବେ ପଚିଶି ଆଠ ଦୁଇ ହଜାର ଏକୋଇଶ ଅଠେଇଶ ଚାରି ଦୁଇହଜାର ଏକୋଇଶ ନଅ ଛଅ ଦୁଇହଜାର ଏଗାର ଅଠେଇଶ ନଅ ଦୁଇହଜାର ଏଗାର